ହଁ ଏ ମୁଁ ଯାଇଥିଲି ସେ ବୈରାଗୀ ବାବୁଙ୍କ ଦୋକାନକୁ ଗୋଟେ ଚେୟାର୍ କିଣିବା ପାଇଁ ମୋର ଯେଉଁ ଚଏସ୍ରେ ଚେୟାର୍ କିଣିବା ପାଇଁ ଯାଇଥିଲି ସେ ଚେୟାର୍ଟା ମୁଁ ଦେଖେଇଲି ଆଜ୍ଞା ଇଏ କେତେ ରେଟ୍ ପଡ଼ିବ ନା ସାର୍ ଆଜ୍ଞା ଆପଣ ୟାକୁ କାଇଁ ନେଉଛନ୍ତି ୟାକୁ ନିଅନ୍ତୁ ଇଏ ବହୁତ ଦିନ ଲାଷ୍ଟିଂ କରିବ ଟିକେ ରେଟ୍ ଅଧିକା ପଡ଼ିବ ଆପଣ ୟାକୁ ନିଅନ୍ତୁ ତାକୁ ନିଅନ୍ତୁ ନାଇଁ ଠକରେ ପଡ଼ିବେ ମୋ କଥା ମାନନ୍ତୁ ମୁଁ ସାର୍ କେତେ ତାର୍ ଆପଣଙ୍କ କହିବା ଅନୁଯାୟୀ ସେ ଚୟାର୍ କେତେ ପଡ଼ୁଛି ନା ସିଏ ପଡ଼ୁଛି ନଅଶହ ଇଏ ପଡ଼ିବ ହଜାର ପଚାଶ ଏଇଟା ନିଅନ୍ତୁ ଆପଣ ଅନୁଭବ କରିବେ ଚୟାର୍ କେତେ ଦିନ ଲାଷ୍ଟିଂ କରୁଛି ମତେ ଆସି କହିବେ ଏଇଠି ଆପଣଙ୍କ ଘର ବାଲକୁତା ମଣ୍ଡସାହି ହଁ ହଁ ନାଇଁ ଆପଣ ଏଇ ଚେୟାର୍ ନିଅନ୍ତୁ ମୋ କଥା ମାନନ୍ତୁ ଏଇଟା ଲାଷ୍ଟିଂ କରିବ ଏୟା ପଇସା ଟିକେ ଅଧିକା ପଡ଼ୁଛି ଆପଣ ତାକୁ ନିଅନ୍ତୁନି ୟାକୁ ନିଅନ୍ତୁ ମୋ କଥା ମାନନ୍ତୁ ମୁଁ ତାକୁ ଆଣିଥିଲି ସେ ବାବୁଙ୍କ କହିବା ହିସାବରେ ମୁଁ ସେ ଚେୟାର୍ ଆଣିଲିି କିନ୍ତୁ ମାସେ ପୁରୀ ନେଇ ଗୋଟେ ଭଦ୍ର ବ୍ୟକ୍ତି ଆମ ଘରକୁ ଆସିଥିଲେ ତା ଦେହରେ ବସୁ ବସୁ କିରି ମାନେ ବସୁ ବସୁ ସେ ଗୋଟା ଗୋଡ଼ କ'ଣ ହୁଗଳି ପଡ଼ିଲା ମୁଁ ମୁଁ ଲସ୍ରେ ପଡ଼ିଗଲି ଆଉ ଆଜ୍ଞା ତମେ ଆଣି କରିଛ କ'ଣ କରିବି ଆଉ ହଉ ହଉ ହଉ